ମୋର ପ୍ରିୟ ଖେଳ ହେଉଛି ଲୁଡୁ ମୋତେ ଲୁଡୁଟିକୁ ଖେଳିବା ପାଇଁ ବହୁତ ଭଲ ଲାଗେ ସେଥିରେ ଦୁଇ ଜଣ ତିନି ଜଣ ଅଥବା ଚାରି ଜଣ ମଧ୍ୟ ଖେଳଟିକୁ ଖେଳି ପାରିବେ ଦୁଇ ଜଣ ଖେଳୁ ଥିବା ସମୟରେ ପରସ୍ପରକୁ ଶତ୍ରୁ ବୋଲି ଭାବି ସେ ଜଣେ ଆଉ ଜଣକୁ ମାରିବାକୁ ଚେଷ୍ଟା କରନ୍ତି ଏବଂ ଜଲ୍ଦି କେମିତି ଖେଳରୁ ବାହାର ହେବେ ସେ ବିଷୟରେ ଚିନ୍ତା କରି ଆଗକୁ ବଢ଼ି ଚାଲନ୍ତି ଏହି ଭଳି ଭାବରେ ଖେଳଟି ପ୍ରାରମ୍ଭ ହୁଏ ଏବଂ ଯିଏ ଆଗେ ଖେଳଟିକୁ ସମାପ୍ତ କରେ ସିଏ ବିଜେତା ବୋଲି ଧରି ନିଆଯାଏ ଏହିଭଳି ଭାବେ ଆମେ ଲୁଡୁ ଖେଳ ଖେଳିଥାଉ ସେହି ଭଳି ଲୁଡୁରେ ସାପ ଏବଂ ଶିଢ଼ି ଖେଳ ମଧ୍ୟ ଅଛି ସାପ ଶିଢ଼ିରେ ସାପ ପାଖରେ ଯାଇ ଯଦି ଆମ ଦାନାଟି ରହୁଛି ତେବେ ଆମକୁ ସାପ ଗିଳିଦିଏ ଏବଂ ଆମେ ବହୁତ ତଳକୁ ପଳାଇ ଯାଇଥାଉ ଏହି ଭଳି ଭାବେ ସେଥିରେ ଶିଢ଼ି ମଧ୍ୟ ଥାଏ ଯେଉଁଥିରେ ଆମେ ଶିଢ଼ି ଚଢ଼ିଗଲେ ବହୁତ ତଳୁ ବହୁତ ଉପରକୁ ମଧ୍ୟ ଯାଇଥାଉ